ମୁଁ ବିଦ୍ୟାଳୟରେ ଚିତ୍ରକଳା ତ ଶିଖିଥିଲି ଆମର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଡ୍ରଇଂ ଥିଲା କିନ୍ତୁ ଏତେ ସୁନ୍ଦର ଡ୍ରଇଂ ମୁଁ କରିପାରେନି ଯାହା ଫଳରେ ଚିତ୍ର କଳା ନହେଲେ କିନ୍ତୁ ସୁନ୍ଦର କବିତା ଲେଖିପାରେ ସେଥିପାଇଁ କବିତାରେ ମୁଁ ମୁଁ ପାଇଛି ଆୱାର୍ଡ଼୍ ପାଇଛି ଯେଉଁଥିକି ପ୍ରଥମ ଆୱାର୍ଡ଼୍ ମୋତେ ମିିଳିଲା ମୁଁ ଯେତବେଳେ ପ୍ଲସ୍ ଟୁ ପଢ଼ୁଥିଲି ପ୍ରଥମ ଆୱାର୍ଡ଼୍ ହିସାବରେ ମୋତେ ଗୋଟେ ସେତେବେଳେ ଏକୋଇଶ ଇଞ୍ଚ୍ର କଲର୍ଟି ମିଳୁଥିଲା ଧରିତ୍ରୀ ତରଫରୁ ଧରିତ୍ରୀ ଏକ ଡେଲି ନ୍ୟୁଜ୍ ପେପର୍ ଆଉ ସେଦିନର ଅନୁଭୂତି ଏକ୍ଦମ୍ ସୁନ୍ଦର ଥିଲା